ଆମେ ଯେତେବେଳେ ପାଠ ପଢ଼ୁଥିଲୁ ଆମ ବିଦ୍ୟାଳୟର କୌଣସି ପାଠାଗାରର ସୁବିଧା ନଥିଲା ଆମେ ଚାରି ପାଞ୍ଚଜଣ ସାଙ୍ଗ ହୋଇକି ଏକାଠି ବହି କିଣିକି ପଢ଼ୁ ଜଣେ ତ ଗୋଟିଏ ବହିମାନେ ସବୁ ବହି କିଣି ପାରିବନିନା ଜଣକା ଗୋଟିଏ ଗୋଟିଏ ବହି କିଣିବୁ ତେଣୁ ମୁଁ ଯଦି ଜହ୍ନମାମୁଁ ବହି କିଣିଲି ଆଉ ଗୋଟିଏ ସାଙ୍ଗ କିଣିଦେଲା କି ବାଘମାମୁଁ ଗପ କି ଟୁଆଁ ଟୁଇଁ ଗପ କି ବିକ୍ରମ ବେତାଳ ଗପ ଏମିତି ଭାଗ ଭାଗ ହୋଇକି ବହିକି କିଣୁ ମୁଁ କିଣିଥିବା ବହିଟା ଯଦି ପଢ଼ିକି ସାରିଦେଲି ଅନ୍ୟ ଗୋଟିଏ ସାଙ୍ଗକୁ ଦେଲି ସେ ତା'ର ସେହିଟା ପଢ଼ିଲା ତା'ବହିଟା ମୁଁ ଆଣିକି ପଢ଼ିଲି ଏମିତି ବାଣ୍ଟିକି ବହିକି ଗପ ବହିକି ପଢ଼ୁ